ଭିଡ଼ିଓ ଗେମ୍ ଗୁଟେ ଅଛି ଯେ ସେଟା ଫିଟ୍ ଫାୟାର୍ ମୋବାଇଲ୍ରେ ଖେଲିୟେ ପ୍ଲେଷ୍ଟୋର୍ରେ ଡାଉନଲୋଡ୍ କର୍ନୁ ସେଟା ଆମେ ଶହ ଶହ ଏମ୍ ବି ଵାଲା ସେଟା ସ୍ମାର୍ଟଫୋନ୍ନେ ଏଖାନେ ଚାଲିବ୍ ଖୁବ୍ ଲୋକ ଖେଲନ୍ ବାହୁତ ଲୋକ ଖେଲନ୍ ତାକ ପସନ୍ଦ ବି କରନ୍ ଫ୍ରିଫାୟାର୍ ବୋଲି ଫ୍ରିଫାୟାର୍ ବୋଲି ଗେମ୍ ବୋଲେ ସେଇଟା ଖାଲି ବନ୍ଧୁକ୍ ଦୁଇଟା ଥିବାର ଆର୍ମି ଇଆଡ଼େ ଗୁଟେ ସ୍କ୍ୱାଡ୍ ଥିବା ସିଆଡ଼େ ଗୁଟେ ସ୍କ୍ୱାଡ୍ ଚାର୍ ଚାର୍ଟା ସ୍କ୍ୱାଡ୍ ଥିବା ସିଆଡ଼େ ସେ ସ୍କ୍ୱାଡ୍କେ ମାରୁ ଚାର୍ ରାଉଣ୍ଡ ଥିସିସେନେ ସେନେ ଜିନ୍ ଚାର୍ ରାଉଣ୍ଡ ଜିତ୍ବା ଚାର୍ ରାଉଣ୍ଡ ଖେଲ୍ବା ସେ ଜିତିବା ସେ ଚାର୍ ରାଉଣ୍ଡ ସେଇଟା ସେଇଟା ଫ୍ରିଫାୟାର୍ ବୋଲି ନାମକ ଗୋଟେ ଗେମ୍ ଥିଲା ଯେ ସେ ଫ୍ରିଫାୟାର୍ ତ ବେଣ୍ଡ ହେଇଗଲା ଏବେ ଫ୍ରିଫାୟାର୍ ମାକ୍ସ ଚାଲୁଛି ସେନେ ବି ସେ ସେମ୍ ହେମିତି ନା ସେନେ ଜୁମ୍ ବୋଲି ଗୋଟେ ଥିବା ଗୋଲି କରି ସେନେ ମ୍ୟାପ୍ ଦୁଇ ଥିବେ ଭାରତ ମ୍ୟାପ୍ ବୋଲି ସେ ମ୍ୟାପ୍ନେ ସେଇଟା ସେଇଟା ଯିଏ ଖେଲବା ପୁରା ଫାଷ୍ଟନୁ ଲାଷ୍ଟ ତକ ରହିବା ତା' ସେ ବୟା ମ୍ୟାଚ୍ ହବା ବୋଲେ ସେଇଟା ବୟା ବୋଲେ ମ୍ୟାଚ୍ ପୁରା ସମ୍ପୂର୍ଣ୍ଣ ଜିତିଯିବ ସେଇଟା ଆର୍ ସେଇନେ ତା'ର ମୁଣ୍ଡ୍ନେ ବାଜିଲେ ଗୁଲି ସେଇଟା ହେଡ଼ସଟ୍ ହୁଏ ଆରୁ ପିଠିରେ ବାଜିଲେ ସେଇଟା ବଡ଼ିସଟ୍ ହୁଏ ସେ ହେଡ଼ସଟ୍ ବାଜିଲେ ବୋଲେ ଶହେ ଅଶି ଶହେ ହେନ୍ତା ବୋଲି ପଏଣ୍ଟ ମନେ ଦେଖନ ଗନ୍ ମାନର ନାଁ ଥିବା ଡେଜର୍ଟ ତା'ପରେ ଇଅସ୍ସି ତା'ପରେ ଏମ ପି ଫୋର୍ଟିନ୍ ହେନ୍ତା ଗନ୍ ମାନନ ବହୁତ ଗନ୍ ଥାଏ ପୁରା ଆର୍ କାରେକ୍ଟର୍ମାନେ ବି ଥିବା ତା'ପରେ ଇ କାରେକ୍ଟର ମାନେ ବି ବହୁତ ଥିବା ଏଚ୍ ପି ଏଚ୍ ପି ବୋଲେ ତୁମର ଇଏଟା କମିଯିବା ଯଦି ଯେତେ ଗୁଲି ଏବେ ଶହେ ଏଚ୍ ପି ଥିବା ବୋଲେ ଗୁଲି ଗୁଟେ ବାଜବା ଦଶ ଏଚ୍ ପି କବଲା ନବେ ହେଇଯିବା ହେନ୍ତା ଏଚ୍ ପି କମିଥିବା ସେଇଟା ସେ ଏଚ୍ ପି ପୁରା ଫୁଲ୍ କମିଲେ ସିନା ମେଡ଼ିକିଟ ବି ଥିବା ବ୍ୟାଗ୍ ବି ଥିବା ତା'ପରେ ଗୁଲି ବ୍ୟାଗ୍ ବି ଥିବା ସେନେ ସେନେ ସବୁ ଠୁଲି ପାରାର ଛତୁ ମସ୍ରୁମ୍ ବୋଲି ଗୋଟେ ଥିବା ସେଇଟା ମସ୍ରୁମ୍ ବି ଥାଇଲେ ମାଲା ବୋଲେ ଝୁମି ଯିବା ଆର୍ ତୁମ ଏଚ୍ ପି ବି ବଢ଼ୁଥିବା କେ କାରେକ୍ଟର୍ ବୋଲି ଗୁଟେ ଅଛେ ସେ ତୁମର ଏଚ୍ ପି କେ ବଢ଼ଉଥିବା ଯେତେ କମଉଥିଲେ ନେ ତୁମର୍ ଏଚ୍ ପି କେ ସେତେ ବଢ଼ଉଥିବା ଆର୍ ଡି ଜେ ଆଲୋକ ଗୁଟେ ବି ଅଛେ ହେନ୍ତା ବୋଲି କାରେକ୍ଟର୍ ଆରୁ ତା'ପରେ ହୁକମ ବି ଅଛେ ହୁକମ ଗୁଟେ ଏନ୍ତା କାରେକ୍ଟର୍ ଯେ ଝାଡୁ଼ୁ ବୋଲେ ଲୁଟା ପରା ହେଇଯିବା ଛେ ଲଟା ପରା ପଡ଼ା କୁର୍ ମୁର୍ ହେଇଯିବା ପୁରା ରହିଯିବା କି ତୁମକେ ନୁଁରି ବି ନେଇଁପାରେ କି ମାରି ବି ନେଇଁପାରେ ପୁରା ଗୁଚ୍ଛା ପରା ହେଇଯିବା ସେ ହୁକମ କାରେକ୍ଟର୍ ସେଇଟା ସରିଲା ବୋଲେ ଗୁଟେ ଗୁଲି ମାରବ୍ ବୋଲେ ତାକର୍ ଚାରି ଯିବା ସେନ ଗୋଟେ ଇଟା ଏଟା ଥିବାନେ ଇଏ କାଣା ବୋଲସନ୍ ମୁଁ ତାକେ ଘାସ୍ ପରା ହଉଥିସିନ୍ ଚାର୍ଜ ସେଇଟା ଚାର୍ଜ ହୋଉଥିସିନା ଗୋଲ୍ କରି ଗୁଟେ ରହିଥିସିନେ ସେଇଟା ହେଇଯାଇଛେ ଚାର୍ଜ